ହେଲୋ ମୋତେ ଟିକେ ସିଟ୍ ଚେଞ୍ଜ୍ କର ମୋ ବାନ୍ତି ହେବ ଆଉ ତ ବସିପାରବିନି ସିଟ୍ ଚେଞ୍ଜ୍ କର ସିଟ୍ ଚେଞ୍ଜ୍ କର ମୁଁ ବସିପାରିବିନି ବାନ୍ତି ହେଉଛି ମୋର ବାନ୍ତି ହେଉଛି ମୁଁ ଯାଇପାରୁନି ମୋତେ ସେମିତି

ସେଇ ଯୋଉଠି ଆଡଜଷ୍ଟ କର ଟିକେ ଯେମିତି ହେଲେ ଆଉ ମୁଁ ଯାଇପାରିବିନି ଯାଇପାରିବିନି ଆଉ ମୋର ଅସୁବିଧା ଅଛି ମୁଁ ଟିକେ ଯାଇକି ମୋର କାମ ଅଛି ଟିକିଏ ଯିବି ମୁଁ ବାନ୍ତି ହେଉଛିି ମୋର ଯୋଉଠି ହେଲେ ଆଡଜଷ୍ଟ କର ଗୋଟେ ସିଟ୍ ଗୋଟେ ସିଟ୍ ଆଡଜଷ୍ଟ କର ମୁଁ ଯେମିତି ହେଲେ ଯିବି କ'ଣ କରିବୁ ମୁଁ ଆମେ ପଇସା ଦେବୁ ଆଉ ଟିକେ ବସିକି ଯିବୁନି ନା ପଇସା ଦେବୁ ଟିକେ ମୁଁ ଟିକେ ଟିକେ ବସିକି ମୋର ବାନ୍ତି ହେଉଛି ମୋ ଦେହ ଖରାପ ମୋର ଦେହ ଖରାପ ମୋର ବାନ୍ତି ହେଉଛି ମୁଁ ଯାଇପାରିବିନି ମୋତେ ଟିକେ ଦେଖିକି ସେମିତି ଟିକେ ଆଡଜଷ୍ଟ କର ଟିକେ ଆଡଜଷ୍ଟ କର ମୁଁ ଯିବି ବସିକି ଯିବି ନହେଲେ ପଇସା ପତ୍ର ଦେବିନି ହକ୍ ପଇସା ଦେବି କାହିଁକି ଏମିତି ହଇରାଣରେ ଯିବି ନହେଲେ କାହାକୁ ଜଣକୁ ଟିକେ କାହାକୁ ଜଣକୁ ଟିକେ ପଛକୁ ନେଇ ଆସନ୍ତୁ କାହାକୁ ପଛକୁ ନେଇ ଆସନ୍ତୁ ମୁଁ ଗୋଟେ ଜାଗାରେ ବସିବି ସେଇଠି ହଉ ହଉ କୁହନ୍ତୁ କୁହନ୍ତୁ ମୁଁ ଟିକିଏ ବସିକି ଯିବି